ମୋର ଗୋଟେ ସାଙ୍ଗ ଆସିଥିଲା ବିହାର ରୁ ଯେତେବେଳେ ସେ ଆମ ଫ୍ୟାମିଲି ମେମ୍ବର ର ଗୋଟେ ହେବେ ଜେଜେ ହେବେ ତାଙ୍କ ସହ ଦେଖା କଲା ତ ସେତେବେଳେ ମୋ ଜେଜେ ତ ହିନ୍ଦୀ ବୁଝି ପାରିବେନି ଆଉ ମୋ ସାଙ୍ଗ ବି ଓଡ଼ିଆ ବୁଝି ପାରିବେନି ତେଣୁ ମୋ ସାଙ୍ଗକୁ ଯେତେବେଳେ ଆସି ଦେଖା କଲା ତ ସାଙ୍ଗ ଯେତେବେଳେ ହିନ୍ଦୀରେ କଥା ହୁଏ ମୁଁ ତାକୁ ଓଡ଼ିଆର ଅନୁବାଦ କରି ମୋ ଜେଜେ ଙ୍କୁ ଶୁଣାଏ ଓ ତାପରେ ମୋ ଜେଜେ ଯାହା କହନ୍ତି ଓଡ଼ିଆରେ ତାକୁ ମୁଁ ଅନୁବାଦ କରି ମୋ ସାଙ୍ଗକୁ ସେଇଟା ହିନ୍ଦୀରେ ଶୁଣାଏ ଯେଉଁଟା କି ବହୁତ ସମୟ ସେ କଥାବାର୍ତ୍ତା ହେଲେ ତାଙ୍କ ସହ ଜେଜେଙ୍କ ସହ ମୁଁ ଗୋଟେ ମିଡ଼ିଏଟର ହେଇକି ଗୋଟେ ତାଙ୍କ ସହ ମୁଁ ଅନୁବାଦ କଲି ମୋ ସାଙ୍ଗର କଥାଟା କୁ ଆଉ ପ୍ରାୟତଃ ମୁଁ ଜେଜେ ତ ବୁଝି ଯାଆନ୍ତି ହିନ୍ଦୀ କଥା ଟିକେ ଟିକେ କିନ୍ତୁ ଭଲ ସେ ବୁଝିବାକୁ ହେଲେ ମୁଁ ତାଙ୍କୁ ଭଲ ସେ ତାଙ୍କୁ ଅନୁବାଦ କରିଦିଏ ଆଉ ମୋ ସାଙ୍ଗ ବି ଓଡ଼ିଆ ବି ଟିକେ ଟିକେ ବୁଝି ପାରେ ତ ସେଥିପାଇଁ ସେ ପୁରା ଭଲସେ ସେ ମୁଁ ଅନୁବାଦ କରି କି ତାଙ୍କୁ କୁହେ ଆଉ ଆଉ ସେ ସାଙ୍ଗବି ଯେତେବେଳେ ଆମ ଅଲଗା ଫ୍ୟାମିଲି ମେମ୍ୱର ମୋ ଜେଜେ ମା ହେଲେ କି ଅଲଗା କିଏ ହେଲେ ଟେ ବୟସ୍କ ଲୋକ ସେମାନଙ୍କ ସାଙ୍ଗରେ ଯେତେବେଳେ ବି କଥା ହୁଏ ମୁଁ ଯାଏ ତାଙ୍କୁ ଅନୁବାଦ କରିଦିଏ ତାଙ୍କ ଭାଷା କୁ ଆଉ ଥରେ ମୁଁ ଗୋଟେ ବହି ରୁ ଗୋଟେ ଲେଖି କି ଲେଖୁଥିଲି ଇଂରାଜୀ ଗୋଟେ ବହି ରୁ ଅନୁବାଦ କରି ଗୋଟେ ଓଡ଼ିଆ ବହି ଲେଖିଥିଲି ଗୋଟେ ଛୋଟ ପିଲାଙ୍କର ଗୋଟେ କାହାଣୀ ଉପରେ ସେଇଟା ମାନେ ଗୋଟେ ଛୋଟ ପିଲା ଟା ଆଠ ବର୍ଷ ପିଲା ଟା ସେ ଇଂରାଜୀ ଠିକ ସେ ବୁଝି ପାରେନି ଅ ଯେହେତୁ ସେ ଓଡ଼ିଆ ମିଡ଼ିଅମ୍ ରେ ପାଠ ପଢ଼ୁଛି ତେଣୁ ମୁଁ ସେଇ ଇଂରାଜୀ ର ଶବ୍ଦ ଗୋଟେ ନେଇକି ପୁରା ବହିଟାକୁ ମୁଁ ଓଡ଼ିଆ ରେ ମୁଁ ଅନୁବାଦ କରିଥିଲି ଯେଉଁଟା ମୋତେ ପାଞ୍ଚ ଦିନ ସମୟ ଲାଗିଥିଲା ଯେଉଁଟା ବହୁତ ଭଲ ଲାଗିଲା ମୋତେ ସେଇଟା କାରଣ ସେଇଟା ବି ଗୋଟେ ବହି ହେଇଗଲା ଗୋଟେ ତାଙ୍କ ସାଙ୍ଗମାନେ ମିଶିକି ଟିକେ ପଢ଼ା ପଢ଼ି କଲେ